ଆଗକାଳରେ ଯେନ୍ ବୁଢ଼ାମାନେ ଚାଷ୍ କରୁଥିଲେ ସାର୍ ନାଇଁ ଦଉଥେଇ ଉଷ ନାଇଁ ଦଉଥେଇ ନିଜେ ରଖଲା ବିହନକେ ବୁନୁଥିଲେ ସେ ଖାଦ୍ୟ ଖାଇକିରି ଆମେ ଯେତ୍କି ମଜବୁତ ହେଉଥିଲା ଯେତ୍କି ଆମର୍ ଶରୀର ସୁନ୍ଦର ଦିଶୁଥିଲା ଯେତ୍କି ଆମେ ଅଧିକା ଦିନ ବସିି ପାରୁଥିଲା ବର୍ତ୍ତମାନ ଓଡ଼ିଶାରେ ଯେନ୍ କୃଷି ଶିଳ୍ପ ସମ୍ମୁଖୀନ ଯେନ୍ ଯନ୍ତ୍ରପାତି ବୈଜ୍ଞାନିକ ପଦ୍ଧତିରେ ଯେନ୍ ଚାଷ ହଉଛେ ଆର୍ ୟା ଦେହରେ ଯେନ୍ ଚାଷ୍କେ ଉଷ ଝିଟ୍ବାର୍ ଦ୍ୱାରା ଆମର ବହୁତ ପ୍ରକାର ସେ ଖାଦ୍ୟ ଖାଇଲେ ଆମକୁ ବହୁତ ରୋଗ ହଉଛେ ଏବଂ ଯେନ୍ ଜିନିଷ୍ ମନୁଷ କର୍ବାର୍ କଥା ମେସିନ୍ ଲାଗ୍ବାର୍ ଦ୍ୱାରା ସେ ଗରିବ୍ମାନଙ୍କର ଇନକମ୍ ବି ତାଙ୍କର ଆୟଟା କମିଯାଉଛେ ଯାଦ୍ୱାରା କିି ବର୍ତ୍ତମାନ ବୈଜ୍ଞାନିକ ପଦ୍ଧତିର ଚାଷ୍ରେ ଆର୍ ଆଗର୍ ଚାଷ୍ ଭିତରେ ବହୁତ ଫରକ୍ ଅଛେ ଦିହରେ ଚାଷ୍ର ଖାଦ୍ୟ ଖାଇଲେ ଲୋପ ବେଶୀ ଦିନ ନେଇ ବଚ୍ବାର୍ ତା'ର୍ କାରଣ ହେଲା ଯେନ୍ ପ୍ରକାରର ଉଷ ଭିଟାମିିନ୍ ଆଉଛେ ଯଦି ଗୁଟେ କୁବିରେ କିମ୍ବା ବାଗରରେ କିଡ଼ା ଲାଗୁଛନ୍ କିମ୍ବା କଣା କଣା ହେଇଯେଇଛେ ସେ ଉଷ ମାରିଦେବାର୍ ଦ୍ୱାରା ସେ କଣାମାନେ ଉପରେ ଚୁଟି ହେଇଯାଉଛେ କିନ୍ତୁ ଭିତରେ କିଡ଼ାଟ ରହିଯାଉଛନ୍ ଆମେ ଯେନ୍ ସେ ବୀଜ ଖାଇବାର୍ ଦ୍ୱାରା ଆମର୍ ଶରୀରଟା ବହୁତ ଦୁର୍ବଳ ହେଇଛି ଆସ୍ତେ ଆସ୍ତେ କରି ଧୀରେ ଧୀରେ କରି ଆମେ ଅଳ୍ପ ଆୟୁଷ ହୋଇଯାଉଚୁଁ ଇ ଯେନ୍ ସାର୍ ଦେବାର୍ ଦ୍ୱାରା ସାରର ଖାଦ୍ୟ ଖାଇବାର୍ ଦ୍ୱାରା ଆମେ ଆଗରୁ ଯେନ୍ ପ୍ରୋଟିନ୍ ଖାଦ୍ୟ ପାଇ ପାରୁୁଥିଲା ସେ ପ୍ରୋଟିନ୍ ଖାଦ୍ୟ ଇହାଦେ ଆମେ ନେଇ ପାଇପାର୍ବାର୍ ତ ଦ ଆର୍ ଆଗର୍ ଚାଷ ଭିତରେ ଆକାଶ ପାତାଲ ଫରକ୍ ହେ ଆଗରୁତୁ ଉଷ କିଛି ନେ ଲାଗୁତେ ସାର୍ ନେଁ ଲାଗୁତେ ଗୋମର୍ ୟୁରିଆ କିଛି କିଛି ନାଇଁ ଲାଗୁତେ ଆମର ଯେନ୍ ଦେଶୀ ଖତ ବାହାରୁଥିଲା ଗାଈ ଗୋରୁଠାରୁ ସେ ଖତ୍ରେ ଚାଷ୍ କଲେ ଯେତ୍କି ଆମେ ଆମର୍ ଶରୀରର ଖାଦ୍ୟ ଜିନିଷ୍ ପାଇପାର୍ମା ବର୍ତ୍ତମାନ ଆମର୍ ଆୟଟା ଅଧିକା ହେଉଛେ ମାନୁଛୁଁ କିନ୍ତୁ ରୋଗଟା ସେତ୍କି ବଢ଼ିଯାଇଛି ତ ଆମେ କମ୍ ଆୟ କରିକିରି ଯଦି ସୁସ୍ଥରେ ଚଳିପାରଲା ସେ ଯେନ୍ ହା ଯେ ଯେନ୍ ଅଧିକା ଆୟ ହଉଛେ ଅଧିକା ଡ଼ାକ୍ଟର୍ ପୋଷୁଛୁ ସେତେବେଲେ କମ୍ ଆୟ ହେଉଥିଲା ଡ଼ାକ୍ଟର୍ ନାଇଁ ପୋଷୁଥେ ଇସବୁ ଯେନ୍ ଫରକମାନେ ଅଛେ ଆକାଶ ପାାତଲରେ ସବୁଠାରୁ ଆଗରୁ ଯେନ୍ ପ୍ରକାର ଚାଷ୍ ହଉଥିଲା ଯେନ୍ ପ୍ରକାର ଚେରି ମୂଲି ଉଷୁ ଆମେ ବ୍ୟବହାର କରୁୁଥିଲା ଇହାଦେ ସବୁ ଡ଼ାକ୍ଟରୀ ସବୁ ବୈଜ୍ଞାନିକ ପଦ୍ଧତି ସବୁ ପରିବର୍ତ୍ତନ ହୋଇଯିବାର ଦ୍ୱାରା କିଛି ଫରକ ହେଇଯାଇଛେ ଏବଂ ମନୁଷ୍ ବି ଅଳ୍ପ ଆୟୁଷ ହୋଇଯାଉଛେ